ପଶୁ ପାଳନରେ କୃଷକମାନେ କିଛି ଲାଭ ପାଇଥାନ୍ତି ଆଉ କିଛି କ୍ଷତି ମଧ୍ୟ ହୋଇଥାଏ ଯଦି କୃଷକମାନେ ପଶୁ ପାଳନ ଉପରେ ସମ୍ୟକ୍ ଧାରଣା ଥିବ ତା ଠା ସେମାନେ ପଶୁ ପାଳନକୁ ଆଗକୁ ବଢ଼ାଇ ପାରିବେ ଯଦି ମୁଁ କିଛି ଦିନ ଦୂରରେ ଥାଏ ପଶୁମାନଙ୍କର ଦାୟିତ୍ଵ ମୁଁ ମୋ ପରିବାରର ସଦସ୍ୟଙ୍କୁ ଅବଗତ କରାଇଦେବି ସେମାନଙ୍କର ଖାଇବା ରହିବା ପରିଷ୍କାର ପରିଚ୍ଛନ୍ନରେ ରଖିବାକୁ ଜଣାଇ ଦେବି କିଛି ପଶୁମାନେ ଅଛନ୍ତି ଫସଲ ନଷ୍ଟ କରନ୍ତି ସେଥିପାଇଁ ମଧ୍ୟ କୃଷକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି